ହଁ ଆମେ ପାଣିର ଅଭାବ ଆଶା କରୁଅଛୁ ଆମ ଅଞ୍ଚଲରେ ପାଣି ବହୁତ୍ କମ୍ ମିଲିଥାଏ ଯେଉଁ ପାଣି ମିଲିଥାଏ ତା ଦୁଇ କିଲୋମିଟର୍ ଦୁଇ ତିନି କିଲୋମିଟର୍ ପର୍ଯ୍ୟନ୍ତ ପାଣି ପାଇଁ ପାଣି ପାଇଁ ଯାଉ ଖରାଦିନ ଗୋରୁ ଗାଈ ଛେଲି ମେଣ୍ଢା ଏମାନଙ୍କୁ ମଧ୍ୟ ପାଣି ଭାରି ଅସୁବିଧା ହୁଏ ନଦୀ ପୋଖରୀ ନଳକୂପ ଇତ୍ୟାଦିରେ ବହୁତ ଗଭୀରରେ ପାଣି ଆସିଥାଏ ଯାହାକି ପାଣି ଅଭାବରେ କଷ୍ଟ ପ୍ରାୟ ହୋଇଥାଏ ଖରାଦିନେ ଗାଧେଇବା ପାଇଁ ପାଣି ମିଲୁନଥାଏ ଲୋକମାନେ ହନ୍ତସନ୍ତ ହୋଇ ପୋଖରୀ ନଈନାଲ ଆଡ଼େ ଯାଆନ୍ତି